ହ୍ୟାଲୋ ବିକୀ ରେଷ୍ଟୁରାଣ୍ଟ ତ ଖୋର୍ଦ୍ଧାରୁ ହଁ ମୁଁ ଜଟଣୀରୁ କହୁଥିଲି ସ୍ନେହଲତା ଗିରି ଆଚ୍ଛା ଆମର ମୋ ପୁଅର ଜନ୍ମଦିନ ଅଛି କିଛି ଅର୍ଡ଼ର କରିବା ପାଇଁ ଥିଲା ଆପଣ ଠିକ ଟାଇମ୍ ରେ କରିପାରିବେ ତ ମୋର ସନ୍ଧ୍ୟା ସାତଟାରେ ଦରକାର ଆଚ୍ଛା ହେଉ ଠିକ ଅଛି ଆମର ବଟର୍ ମ୍ୟାଗି କୋଲ୍ଡ ଡ୍ରିଙ୍କସ୍ ଚିକେନ୍ ମସଲା ପାମ୍ପଡ଼ ଆଇସକ୍ରିମ ତା ଗୁପଚୁପ ମିଠା ଦହି ଚକ୍ଲେଟ୍ ଏହି ଗୁଡ଼ାକ ସବୁ ଦରକାର ହେବ ପିଲାମାନଙ୍କ ପାଇଁ ଆପଣ ତାକୁ ଦେବେ ଆଉ ଭାତ ନାନ ରୋଲ୍ ବିରୀୟାନୀ ପନିର ଡାଲି ହଁ ପୋଟଳ କୁର୍ମା ବି ଦେବେ ହଁ ଠିକ ଟାଇମରେ କିନ୍ତୁ ପହଞ୍ଚାଇବେ ଆମର ନଅଟାରେ ଖାଇବା ପାଇଁ ଅଛି ତ ଆପଣ ସାତଟାରେ ଆସିକି ପହଞ୍ଚାଇ ଦେବେ ଯଦି ତ ଭଲ ହେବ କିନ୍ତୁ ଖାଦ୍ୟ ଟିକେ ଗରମ ଥିବା ଦରକାର ଆମର ଯେହେତୁ ଡେରି ହେବ ସମସ୍ତେ ଆସିବେ ବନ୍ଧୁବାନ୍ଧବ ଖାଇବା ପାଇଁ ଟିକେ ଡେରି ହୋଇପାରେ ଆପଣ ନିଶ୍ଚିନ୍ତ ଗରମ ଖାଦ୍ୟ ହିଁ ଦେବେ ଆଚ୍ଛା ଏହା ପାଇଁ ଆପଣ ଆମର କେତେ ଟଙ୍କା ମୋର ରିହାତି ଦେବେ କେତେ ଟଙ୍କା ହେବ ହିସାବ କରିବେ ତା'ଭିତରେ କେତେ ଟଙ୍କା ଆପଣ ରିହାତି ଦେବେ ସେହିଟା ମୋତେ ଟିକେ କହିଦିଅନ୍ତୁ ନା ନା ମୁଁ ଶୁଣିଲେ ହିଁ ଆପଣଙ୍କୁ ଦେବି ନା କେତେ ଟଙ୍କା କ'ଣ ଆପଣ କହିଲା ପରେ ତ ମୁଁ ଆପଣଙ୍କୁ ଦେବି କାଲି ଦେବି ନହେଲେ ତ ଯାହାକୁ ପଠାଇବେ ଆପଣ ନେଇକି ଆସିବେ ଦେବା ପାଇଁ ମୁଁ ସେତିକି ବେଳେ ଆପଣ ଲିଷ୍ଟ ପଠାଇ ଦେବେ ତ ମୁଁ ଆପଣଙ୍କୁ ଦେଇ ଦେବି ଠିକ ଅଛି